ମୁଁ ଗୋଟେ କ୍ରିମ୍ କିଣିଥିଲି ତାର ପ୍ରାଇସ୍ ଥିଲା ଟୁ ହଣ୍ଡ୍ରେଡ଼୍ ତା ନେମ୍ ହେଉଛି ପ୍ୟାଣ୍ଡ୍ରମ୍ ପ୍ଲସ୍ ସୋ ସେ କ୍ରିମ୍ ମୁଁ ୟ୍ୟୁଜ୍ କଲା ଦିନରୁ ମୋ ଫେସ୍ ପୁରା ରଫ୍ ଇନଫେକ୍ସନ୍ ହେଲା ପରି ହେଇଛି ପୁରା ମୁହଁକୁ ଫୁଲ୍ ଡ୍ୟାମେଜ୍ କରିଦେଇଛି ପିମ୍ପଲ୍ସ୍ ଫିମ୍ପଲ୍ସ ହୋଇକିନା